ଆମ ସ୍ଥାନର ମୁଖ୍ୟ କଳା ହେଉଛି ପାରମ୍ପରିକ ନୃତ୍ୟ ଚିତ୍ରକଳା ହୋଇଥାଏ ଏହା ପୁରାତନରେ ଥିବା ବିଷୟ ବସ୍ତୁକୁ ନେଇ ଚିତ୍ରାଙ୍କନ କରାଯାଇଥାଏ ନୃତ୍ୟ ମାଧ୍ୟମରେ ଏବଂ ଚିତ୍ର ମାଧ୍ୟମରେ ବିଷୟ ବସ୍ତକୁ ନେଇ ବର୍ଣ୍ଣନା ହୋଇଥାଏ ଏଣୁ ଏହାକୁ ମୁଖ୍ୟ କଳା ବା କୁହାଯାଏ